ହ୍ୟାଲୋ ଆପଣ ଜୋମାଟୋରୁ କହୁଛନ୍ତି ମୁଁ ପ୍ରତିଭା ଦାସ ଜଟଣୀରୁ କହୁଥିଲି ପୂର୍ବ ଅର୍ଡ଼ରଟି ଯେଉଁ ମୁଁ ଦେଇଥିଲି ଭାତ ଡାଲି ପନିର ଛତୁ ଭଜା ସେଥିରୁ ମୁଁ ଆଉ ଦୁଇଟା ଜିନିଷ ଛାଡ଼ି ଦେଇଥିଲି ଆପଣ ସେହି ଜିନିଷରେ ମୋର ଦୁଇଟା ଆଉ ଅର୍ଡ଼ରକୁ ଯୋଡ଼ିକି ଦିଅନ୍ତୁ ଜିନିଷଟି ହେଉଛି ମୋର ଗୋଟିଏ ପ୍ୟାକେଟ ବିରିୟାନି ରଖନ୍ତୁ ଆଉ ଗୋଟିଏ ୱାଟର ପାଣି ରଖନ୍ତୁ ଆଜ୍ଞା ସେହିଥିରେ ଯୋଡ଼ିକି ଦିଅନ୍ତୁ